ଆଜ୍ଞା ନମସ୍କାର ମୁଇଁ ରୀନା ନାୟକ କହୁଛେଁ ଦହ୍ୟାରୁ ଏଇଟା ତାରିଣୀ ହୋଟେଲ୍ କାଁ ହଁ ଆଜ୍ଞା ମୋତେ ଚାଇନିଜ୍ ଖାଇବାର୍ଟା ପସନ୍ଦ ସେଥିର୍ଲାଗି ମୋତେ ମ୍ୟାଗି ଚିକେନ୍ ରୋଲ୍ ସୁପ୍ ଆଉ ଚିକେନ୍ ରୋଲ୍ ଦରକାର ଥିଲା ସବୁଯାକ ଟିଫିନ୍ରେ ବାନ୍ଧିକି ବାରଟାରେ ଟିକିଏ ପଠାଇଦେଉନ୍ ଆଜ୍ଞା ଦହ୍ୟା ମନ୍ଦିର୍ ପାଖ୍କେ ଆସ୍ବେ ଟିକିଏ ଜଲ୍ଦି ଆସ୍ବେ ଆଜ୍ଞା ମୋତେ ଜୋର୍ ଭୋକ୍ ହେଲାନ ହଉ ଆଜ୍ଞା ରହୁଛେଁ